ପଶୁପାଳନ ସମ୍ବନ୍ଧୀୟ ବହୁତ ପ୍ରକାର ସାଧାରଣ ନିୟମ ଅଛି ଯେଭଳିକି ଆମେ ନିଜସ୍ୱ ବି କିଛି ଆଇନ୍ କରିଥାଉ ଯେଉଁଭଳି ଆମେ ଗାଈମାନଙ୍କୁ ଘରେ ବାନ୍ଧିକି ରଖୁ ରାସ୍ତା ଘାଟରେ ଆମେ ଗାଈମାନଙ୍କୁ ଛାଡ଼ିନଥାଉ ଆଉ ପଶୁ କଲ୍ୟାଣ ଆଇନ୍ ଯୋଗୁଁ ଗାଈମାନଙ୍କ ପାଇଁକିନା ହେଇଛି ଯେ ବାଟରେ ରାସ୍ତା ଘାଟରେ ଗାଈମାନଙ୍କୁ ଛାଡ଼ି ଦେଉଛନ୍ତି ଗାଈମାନେ ବିଭିନ୍ନ ଲୋକଙ୍କର ବାରି ଫାରି ଭିତରେ ପଶିକିନା ତାଙ୍କର ଗଛ ଫଛ ଖାଇ ଦିଅନ୍ତି କୃଷକମାନଙ୍କୁ ବି ବହୁତ ପ୍ରକାର ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ିଥାଏ ଯେପରିକି କୃଷକମାନଙ୍କର ଫସଲ ନଷ୍ଟ କରିଦିଅନ୍ତି ଗାଈମାନେ ଯାଇଁକିନା ତାଙ୍କର ଫସଲକୁ ଖାଇ ଦିଅନ୍ତି ଯେଉଁଗୁଡ଼ାକ କି କୃଷକମାନଙ୍କୁ ବହୁତ ଅସୁବିଧା ହେଇଥାଏ ସେମାନଙ୍କର ଫସଲ ନଷ୍ଟ ହେଇଯିବାରୁ କୃଷକମାନଙ୍କର ନିଜସ୍ୱ ପଇସା କମାଇବାର ଇଏ ତାଙ୍କର କମ୍ ହେଇଯାଇଥାଏ ସେମାନେ ଭଲରେ ଚାଷବାସ କରିପାରନ୍ତି ନାହିଁ ତ ସେମାନେ ବହୁତ ପ୍ରକାର ଅସୁବିଧା ସମ୍ମୁଖୀନ କରିଥାନ୍ତି ତ ପଶୁପାଳନ ଆଇନ୍ ଯେଉଁ ପଶୁପାଳନ ଆଇନ୍ ସରକାରଙ୍କ ଦ୍ୱାରା ହେଇଛି ଯେ ରାସ୍ତାଘାଟରେ ଯେଉଁମାନେ ଗାଈମାନଙ୍କୁ ଛାଡ଼ି ଦେଉଛନ୍ତି ତ ସେମାନଙ୍କୁ ସେମାନେ ଆଉ ସେଠୁ ଗାଈମାନଙ୍କୁ ଉଠାଇକିନା ଗୋଟେ ଜାଗାରେ ଛାଡ଼ିଦିଅନ୍ତି ଆଉ ସେମାନଙ୍କ ନାଁରେ ଫାଇନ୍ ବି ଭରିଦିଅନ୍ତି ଯେ ଜୋରିମନା କରିବା କରିବା ଦ୍ୱାରା ସେମାନେ ଗାଈମାନଙ୍କୁ ନିଜେ ନିଜର ଘରେ ବାନ୍ଧିକି ରଖିଥାନ୍ତି ବାହାରେ ଛାଡ଼ିନଥାନ୍ତି ତ ଏଇଭଳି ଭାବରେ ପଶୁକଲ୍ୟାଣ ଆଇନ୍ ଦ୍ୱାରା ଏଇସବୁ ସୁବିଧାମାନ କରାଯାଇଅଛି ପଶୁଙ୍କ ସହିତ ଜଡ଼ିତ ସମସ୍ୟା ପାଇଁ ଆମେ ପଶୁ ଡକ୍ଟରଙ୍କୁ ଫୋନ କରିଥାଉ ପଶୁ ଡକ୍ଟରଙ୍କୁ ଫୋନ କରିକିନା ଆମେ ପଚାରିଥାଉ ଯେ ଏଇସବୁ ରୋଗର କ'ଣ ମେଡ଼ିସିନ୍ ଦରକାର ଆମ ପଶୁଟି କିଭଳି ଭାବରେ ଠିକ୍ ହେଇପାରିବ ତ ସେଥିପାଇଁକିନା ଆମେ ଡକ୍ଟରଙ୍କ ସହିତ ପରାମର୍ଶ ନେଇଥାଉ ତେଣୁ ଏ ସମ୍ପର୍କରେ ସୂଚନା ପାଇବା ପାଇଁକିନା ଆମେ ୟୁଟ୍ୟୁବ୍ରୁ ବି ଆମେ କିଛି ଦେଖିଥାଉ ଯେ ଆର ଉପାୟ କ'ଣ ଏହାଦ୍ୱାରା ଆମକୁ କ'ଣ ସୁବିଧା ସବୁ ମିଳିପାରେ ନହେଲେ ଖବରକାଗଜରେ ବି ମଧ୍ୟ ଆମେ ପଶୁ ବିଷୟରେ ଆମେ ସବୁ ସୁବିଧା ପାଇଥାଉ ଆଉ ଆମକୁ ସବୁ ଜ୍ଞାନ ମିଳିଥାଏ ଯେ ପଶୁକୁ ଆମେ କିଭଳି ଭାବରେ ଭଲରେ ରଖିପାରିବୁ ଆଉ ଲୋକମାନଙ୍କୁ ବି ଅସୁବିଧାର ସମ୍ମୁଖୀନ ହବାକୁ ନ ପଡ଼େ